ଗ୍ରାମାଞ୍ଚଳର କୃଷକମାନଙ୍କର ସମସ୍ୟା ହେଉଛି ପାଣିପାଗର ସମସ୍ୟା ପାଣିପାଗର ସମସ୍ୟା କେମିତି ଆଜିକାଲି କେମିତି ସବୁ ଗଛ କାଟିକି କଳକାରଖାନା ଆଉ ସେ ରାସ୍ତାଘାଟ ଏସବୁ ତିଆରି କରିବାରୁ ଗଛ ବି କମିଯାଇଛି ଆଉ ଗଛ କମିବାରୁ ପାଣିପାଗ ବି ବନ୍ଦ ହେଇଯାଉଛି ବର୍ଷା ବି ସେମିତି ହଉନି ଆଉ ବର୍ଷା ସେମିତି ନହେଲେ ଚାଷୀମାନେ କେମିତି ଚାଷ କରିବେ କୃଷକମାନେ ତେଣୁ ବୋର ଦ୍ୱାରା ପାଣିପାଗର ସମସ୍ୟାର ସମାଧାନ କରୁଛି ପାଇପ୍ ଲାଇନ୍ ଦ୍ୱାରା ସବୁ ବିଲରେ ସବୁ ପାଣିରେ ଦେଉଛି ଆଉ ମଣ୍ଡି ମଣ୍ଡି ସମସ୍ୟା କ'ଣ ଚାଷୀମାନେ ମଣ୍ଡିରେ ଦେଲେ କିଛି ଟଙ୍କା ପାଇବେ ଧାନ ହଉ କି ଗହମ ହଉ କି କି ମାଣ୍ଡିଆ ହଉ ମଣ୍ଡିରେ ଦେଲେ ହିଁ ଟିକେ ଟଙ୍କା ଦେଖାଯାଉଛି ହେଲେ ମଣ୍ଡିରେ ଦେଲେ କ'ଣ ହେଉଛି ମଣ୍ଡିରେ ଦେଲେ ସେମାନେ କିଛି କେତେ କେଜି କାଟିକିନା ଏମିତି କରିକିନା ବହୁତ ଲେଟ୍ କରୁଛନ୍ତି ସେଥିପାଇଁ ସେ ଧାନ ବି ଖରାପ ହେଇଯାଉଛି ମୂଷା କିଏ ଚୋରି କରି ନେଉଛନ୍ତି ଏଇସବୁ କାରଣର ସମସ୍ୟା ହେଉଛି ଲୋଡ଼୍ ସେଟିଂ ଲୋଡ଼୍ ସେଟିଂ କ'ଣ ଲୋଡ଼୍ ସେଟିଂ ଯେମିତି ବିଲରେ ଲୋଡ଼୍ ସେଟିଂ ଗୋଟେ ଟ୍ରାନ୍ସମିଟର୍ରୁ ବି ବହୁତ ଲୋକଙ୍କୁ ସେ ପାଇଁ କରେଣ୍ଟ୍ ଲାଇନ୍ ଦଉଛନ୍ତି ତେଣୁ ଚାଷୀମାନଙ୍କର ସେମିତି ଗୋଟେରୁ ବେଶୀ ଲୋକଙ୍କୁ ଦେଲେ କ'ଣ ହେଉଛି ଲୋଡ଼୍ ସେଟିଂ ଦ୍ୱାରା ସେ ଟ୍ରାନ୍ସମିଟର୍ ହଉ କିି ଯାହା ହଉ ଖରାପ ହେଇଯାଉଛି ଆଉ ସେମାନେ କରେଣ୍ଟ୍ ନଥିଲେ ପାଣି କେମିତି କାଢ଼ିବେ ବୋର୍ରୁ ତେଣୁ ଗୋଟେ ଟ୍ରାନ୍ସମିଟର୍ରୁ ଗୋଟେ ଟ୍ରାନ୍ସମିଟର୍ରୁ ଯେମିତି ପାଞ୍ଚ ଛଅ ଜଣ ଏମିତିଙ୍କୁ ଦେଲେ ହିଁ ଭଲ ବେଶୀ କରେଣ୍ଟ୍ବି ଯିବନି କି ଚାଷରେ ସମସ୍ୟା ହବନି